ଭାରତର ପର୍ଯ୍ୟଟନ ଇଏ ପର୍ଯ୍ୟଟନ ଅଞ୍ଚଳ ଭିତରୁ ଗୋଟେ ହେଲା ବହୁତ ଗୁଡ଼ାଏ ଅଛି ଗୋଟେ ହେଲା ତାଜମହଲ୍ କୁତବ୍ ମିନାର୍ ଓ ସାହାରା ମରୁଭୂମି ଆଉ ଇଣ୍ଡିଆ ଗେଟ୍ ଆମ ଓଡ଼ିଶାରେ ହେଲା ଇଏ ସୂର୍ଯ୍ୟ ମନ୍ଦିର କୋଣାର୍କ ଇଏ ଜଗନ୍ନାଥ ମନ୍ଦିର ଧଉଳିଗିରି ଚିଲିକା ହ୍ରଦ ଆଉ ଇଏ ଆମ ହେଲା ବରହେଇ ପାଣି ମୟୂରଭଞ୍ଜର ହେଲା ବରହେଇ ପାଣି ଦେବକୁଣ୍ଡ ସେଥି ଭିତରୁ ଆମ ଜଗନ୍ନାଥ ମନ୍ଦିର ହେଉଛି ଆକର୍ଷଣୀୟ ସବୁଠୁ ଓଡ଼ିଶାର ହେଉଛି ଜଗନ୍ନାଥ ମନ୍ଦିର ହେଉଛି ଆକର୍ଷଣୀୟ ପର୍ଯ୍ୟଟନ ମନ୍ଦିର ଏଥିର ଗୋଟେ ମହତ୍ତ୍ୱ ହେଲା ଯୋଉ ଆଡ଼େ ପବନ ଦିଏ ତା ଅପୋଜିଟ୍ ଡାଇରେକ୍ସନ୍ରେ ଆମ ପତାକାଟା ପଡ଼ୁଥାଏ ସେଥିପାଇଁ ଆମେ ଏଥିରୁ ବହୁତ ଲୋକ ଆସିଥାନ୍ତି ଦେଖା ଦେଖିପାଇଁ ଆଉ ଚିଲିକା ହ୍ରଦରେ ପକ୍ଷୀ ଇଏ ପକ୍ଷୀମାନେ ବହୁତ ଆସୁଥାନ୍ତି ଆଉ ସେ ପକ୍ଷୀ ପାହାଡ଼ ଅଛି ଟିକର ପଡ଼ା କୁମ୍ଭୀ କୁମ୍ଭୀର ଅଛନ୍ତି ଏଥିରେ ଆମର ଏଇ ପର୍ଯ୍ୟଟନ ଓଡ଼ିଶାରେ ବହୁତ ଫେମସ୍ ଆଉ ସାରା ଦେଶରେ ବହୁତ ଫେମସ୍